ଆମର୍ ମାଛ୍ ଧର୍ବାର୍ ଟାଇମ୍ରେ ଥରେ ଆମେ ଗୁଟେ ଚୁଆଁକେ ଯାଇଥିଲୁ କୂଆଁ ଯେନ୍ଥିରେ ବହୁତ୍ ପୁରୁଣା କୂଆଁଟି ଥିଲା ଯେନ୍ଥିରେ କି ଆମେ ମାଛ ମାରି ଯାଇଥିଲୁ ଗରିକଟା ଧରିକରି ଆଉ ମାଛ୍ ବି ବହୁତ୍ଗୁଡ଼ାଏ ଏକା ଧରିଥିଲୁ ଆମେ ଆଉ ସେନେ ପୁରୁଣା ମାଛ୍ମାନେ ବି ଧରିଥିଲି ଟେଙ୍ଗ୍ନି ଯେନ୍ଟାକି ତାର୍ କଣ୍ଟା ମୋ ଜଙ୍ଗେ ଗଡ଼ିଯାଇଥିଲା ଆଉ ସେଥିର୍ଲାଗି ବୋଲି ମତେ ଦୁଇ ତିନ୍ ଦିନ୍ ତ ଜର୍ ବି ହେଇଥିଲା ସେ କଣ୍ଟାରୁ ବ୍ଲିଡ଼ିଂ ବି ବହୁତ୍ ଟେ ବ୍ଲଡ଼୍ ଯାଇଥିଲା ବି ମୋର୍ ଦିହୀରୁ ଆଉ ପାନି ପୋକ ବେଲେ ଥରେ ହେନ୍ତା ଆମର୍ ଯେନ୍ ଦିନେ ବଜାର୍ ବସିଥିଲା ଆମର୍ ଗାଁରେ ସେ ଟାଇମ୍ରେ ଥରେ ବହୁତ୍ ଜୋର୍ ପାନି ବର୍ଷା ବର୍ଷିଥିଲା ଆଉ ସେ ଟାଇମ୍ରେ କରା ବି ମାରିଥିଲା ଆଉ ବହୁତ୍ ଗୁଡ଼ା ଧାନ ଧୁନା ବି ନଷ୍ଟ ହେଇଥିଲା ଆଉ ଗଛ୍ ଖୁଟ୍ ବି ଢଲି ଯାଇଥିଲା ଆମେ ମୁଇଁ ଏକ୍ଚୁଲି ରିଟର୍ନ୍ ହେବାର୍ ଥିଲା ଆଉ ମୁଇଁ ଗାଡ଼ି ମଟର୍ ବି ନାଇଁ ଚଲ୍ଲା ଗଛ୍ମାନେ ଯେହେତୁ ରୁଡ଼େ ପଡ଼ିଥିଲା ବର୍ଷାର୍ ଲାଗି ମୁଇଁ ଠିକ୍ ସେ ମାନେ ଯୋଗାଯୋଗ୍ ବି କରିନାଇପାର୍ଲେ କି ଘରକେ ବି ଆସିନିହେଲା ଠିକ୍ ଟାଇମ୍ରେ ମୁଇଁ ଦିନାଦୁ ଛାଡ଼ିକି ତା ପଛେ ରିଟର୍ଣ୍ଣ୍ ହେଇଥିଲି